ହଉ ଦେଖୁଛି ଆମ ରୋଷେଇ ଘରେ ଥିବା ବୈଦିତ୍ତିକ ଉପକରଣ ଗୁଡ଼ିକ ହେଲା ଗ୍ୟାସ୍ ଚୁଲା ହିଟର୍ ଗ୍ରାଇଣ୍ଡର୍ ମିକ୍ସଚର୍ ଆଉ ପ୍ରେସରକୁକର୍ ଓଭେନ୍ ଏଇ ସବୁ ଆମ ରୋଷେଇ ଘରର ବର୍ତ୍ତମାନର ଜିନିଷ ଅତୀତରେ ଏଇ ଗୁଡ଼ିକ ନଥିଲା ଆମ ଜେଜେମାଁ ମାଁ ମାନେ ଗ୍ରାଇଣ୍ଡର୍ ବଦଳରେ ଶିଳରେ ମସଲା ବାଟୁଥିଲେ ଗ୍ରାଇଣ୍ଡର୍ ରେ ଚାଉଳ ବାଟିବା ପରିବର୍ତ୍ତେ ଶିଳରେ ରହି ସେମାନେ ବାଟୁଥିଲେ ହଳଦୀ ଗୁଣ୍ଡ ଗ୍ରାଇଣ୍ଡର୍ ରେ ହବା ପରିବର୍ତ୍ତେ ହେମଦସ୍ତା ରେ କୁଟିକି ତିଆରି କରୁଥିଲେ ଗ୍ୟାସ୍ ରେ ରୋଷେଇ ହେବା ପରିବର୍ତ୍ତେ କାଠଜାଳରେ ସେମାନେ ରୋଷେଇ କରୁଥିଲେ ସେତେବେଳେ ଏଇ ଜିନିଷ ଗୁଡ଼ିକ ଉପଲବ୍ଧ ନଥିଲା କିନ୍ତୁ ଏ ଜିନିଷରେ କିଛି ଅସୁବିଧା ଥିଲେ ମଧ୍ୟ କିଛି ଜିନିଷ ଆମକୁ ସୁବିଧା ପ୍ରଦାନ କରୁଛି ଯଥା ଗ୍ୟାସ୍ ପ୍ରେସରକୁକର୍ ଓଭେନ୍ ଖୁବ କମ ସମୟରେ ରୋଷେଇ ସରିପାରୁଛି ସମୟ ବଞ୍ଚୁଛି ତେଣୁ ପୁରୁଣା ଦିନ ଠାରୁ ବର୍ତ୍ତମାନର ଅନୁଭୂତି ଏକ ଭିନ୍ନ ଅନୁଭୂତି ତେଣୁ ବର୍ତ୍ତମାନର ଯୁଗ ଉପଯୋଗୀ ଜିନିଷ ଗୁଡି଼କ ହେଇଥିବାରୁ ସମୟ ଅନୁସାରେ ତାଳ ଦେଇ ସମୟ ଆମକୁ ଏଇ ଗୁଡି଼କ ଗ୍ରହଣ କରିବାକୁ ପଡ଼ିବ